ଆମ ଘର ପାଖେରେ ପଚିଶ ଗୁଣ୍ଠୁ ଯେଉଁଟା ଆମେ କହୁଛେ ଏକେରେ ଆକାରରେ ଗୋଟେ ବଗିଚା ଅଛି ବଗିଚାରେ ବିଭିନ୍ନ ପ୍ରକାର ଆମେ ଫସଲ ଆମେ କରୁ ସେଥିରୁ ମଧ୍ୟ ଗୋଟେ ହଉଛି ଅମୃତଭଣ୍ଡା ଯାହା ଯାହା ମାଧ୍ୟମରେ ଥରେ ଲଗେଇ ଗଲେ ସେ କିଛି ଦିନି ଫଳେ ଯେଉଁଟା କି ଅଧିକା ପରିମାଣରେ ଫଳ ହୁଏ ତାଧିରେ ନାହିଁ ସାରୁ ଖର୍ଚ୍ଚ ହୁଏ ନାହିଁ ଖତ ଦିଆଯାଏ ଖାଲି ପାଣି ଦିଆଯାଏ ଯେଉଁଟା ଆମେ କହୁଛେ ହାଇବ୍ରିଡ଼ି ଆସୁଛି ହାଇବ୍ରିଡ଼ିର ଆସୁଛି ଯେଉଁଟା ଆମର ଆମେ କହୁଛେ ଆମେ ତାକୁ କ'ଣ କଲେ ଅମୃତଭଣ୍ଡା ସିଏ ଗୋଟାକ କିଲେରୁ ଅଧିକ ହୁଏ ଯେଉଁଥିରେ କି ବର୍ତ୍ତମାନ ରେଟ୍ ମାର୍କେଟ୍ରେ ତିରିଶି ଟଙ୍କା କେଜି ବିକ୍ରି ହଉଛି ଆମେ ନିଜେ ଚାଷ କର ଯାହା କି ରେଟ୍କୁ ଧରିକି ଚାଲୁ ନାହୁଁ ଯାହା ମାଧ୍ୟମରେ ଆମେ କମ୍ ରେଟ୍ରେ ମାଲ୍ ଛାଡ଼ୁ ସେଥିରେ ଆମେ ଭଲ ଲାଭବାନ୍ ହଉ ଆଉ ଗୋଟେ ହଉଛି କି କାକୁଡ଼ି କାକୁଡ଼ି ଗୋଟିଏ ମାସରେ ଫଳ ଆସେ ପ୍ର ହଳ କରିକିନି ମଞ୍ଜି ଦେଇ ସାର ନଦେଇ ଖତ ମସଲା ଦେଇ କାକୁଡ଼ି ଗଛ ଲଗାଉ ଯେଉଁଟା କି ଗୋଟିଏ ମାସରେ ତାର ଫୁଲ ଆସିଯାଏ ଫୁଲ ଆସିବା ଆଠ ଦିନି ପରେ ଫଳ ହୁଏ ଯେଉଁଟା କି ବଜାର ଓପରେ ନୂଆ ନୂଆ ଆସିବ ସେଇ ସମୟରେ ରେଟେ ଅଧିକା ଥାଏ ସେଇ ସମୟରେ ନୂଆ ଫସଲ ରେଟ୍ ଅଧିକା ଆମେ ଭଲ ଲାଭବାନ୍ ହଉ ସେଥିପାଇଁ ଆଉ ବିଭିନ୍ନ ପ୍ରକାରରେ ଆଳୁ ଚାଷ ବି ହୁଏ ସେ ତିନି ମାସିଆ ଫସଲ ଲଙ୍କା ହୁଏ ସିଏ ବି ତିନି ମାସିଆ ଫସଲ ଲାଭବାନ ହବୁ ଯେଉଁ ପୂର୍ବରୁ ଆମେ ଚାଷ କରୁ ଯଦି ଆମେ ପ୍ରଥମେ ଚାଷ କରିବା ତାହାଲେ ଲାଭବାନ ଅଧିକା ହବା ଯଦି ସେଇ ଚାଷ ଯେକି ଲେଟ୍ରେ କରିବା ତାହାଲେ ଆମେ ଲାଭବାନ ଏତେ ହେଇପାରୁ ନାହୁଁ